ମୋର ତ ପ୍ରିୟ ବାଇକ୍ ହେଉଛି ବୁଲେଟ୍ ମୁଁ ତ ଏବେ ଚଲାଉଛି ହିରୋହୋଣ୍ଡା ବାପାଙ୍କୁ ତ ପଇସା ମାଗିଲା ବେଳକୁ ବାପା ତ ଦେଉନାହାନ୍ତି ମୋର ବି ପଇସା ଇନକମ୍ ନାହିଁ ଏ ପଇସା ବେଶୀ ଇନକମ୍ ଅଛି ଅଳ୍ପ ପଇସା ଇନକମ୍ ଆଉ ମୋର ତ ହେଲା ଡ୍ରିମ୍ ପଇସା ବାଇକ୍ କିଣିବାର ମୋ ସ୍ୱପ୍ନ ହେଉଛି ବୁଲେଟ ବୁଲେଟ ଏ କାହିଁକିନା ମୁଁ ଏବେ ବି ଯେଉଁ ଗାଡ଼ି ଚଲାଉଛି ସିଏ ବହୁତୁ ସ୍ମୁଥ ଲାଗୁଚି ତେଲ ଖର୍ଚ୍ଚ କମ୍ ଦେଖାଉଛି ଏମତି କମ୍ ଦେଖାଉଛି ବହୁତ ଭଲ ହେବ କାମ କରିବାକୁ ମୋତେ ବେଶୀ ପଡ଼ୁନି ଗାଡ଼ି ପୂରା ଟିପଟପ ରହୁଛି ଆଉ ବୁଲେଟ କିଣିବା ସ୍ୱପ୍ନ ପାପା ମୁଁ ପଇସା ତ ମାଗୁଛି ପାପା ଦେଉନାହାନ୍ତି